ଆମର୍ ଅଞ୍ଚଳରେ ସୁବିଧା ବଲେ ଖାଲି ବସ୍ ଗୁଟେ କି ଦୁଇଟା ଗୁଟେ ନ ହେସି ସଖାଳୁ ବେଲେ ନ ଯଦି ଆମକୁ ସହରକେ ଯିବାର୍ କେ ହେଲେ ସଖାଲୁ ସାଢ଼େ ପାଞ୍ଚ ବିନୁ ଉଠିକରି ଯିବାରେ ପଡ଼୍ସି ଯଦି ନେଇ ଉଠିଲେ ସୁଇ ସୟା ପଡ଼ିଲେ ଏ ଗୁଡ଼ା ଆଉ କିଛି ସୁବିଧା ନାହିଁ ଯେଇନପାରନ୍ ନିଜର ବାଇକ୍ ଫାଇକ୍ ହବା ବଲେ ଯାଇପାରେ ଓଲା ଉବର ଇଟା ଇଟା ମାନେ ତ ଦୂରର କଥା ବସ୍ ଖାଲି ଗୁଟେ ନଉଛି